ନିଜ ବଗିଚାରେ ନିଜ ବାରିରେ ମୁଁ ଧନିଆ କରିଛି ଧନିଆ ବୁଣିଛି ଧନିଆ ଗଛ ଆଉ ଇଏ ଲଙ୍କାଗଛ ଆଉ ଲଙ୍କା ଗଛ ଆଉ ଇଏ ପାଳଙ୍ଗ ଏସବୁ ବୁଣିଛି ସେ ପାଣି ପାଣି ବି ସବୁ ଦିଏ ଗୁଆ ଗଛ ଲଗେଇଚି ପାଣି ଦେଲାବେଳେ ସେ ଗଛ ନଗେଇ ସବୁଦିନେ ସକାଳେ ସନ୍ଧ୍ୟାବେଳେ ସବୁଦିନେ ସନ୍ଧ୍ୟାବେଳେ ପାଣି ଦିଏ ପାଣି ଦେଇ ତା ମଶା ମଶା ହଅନ୍ତି ପ୍ରଚୁର ମଶା ଆଉ ପୋକ ବି ହୁଅନ୍ତି ଗଛରେ ପୋକ ହୁଅନ୍ତି ଏନ୍ତି କରି ଔଷଧ ଆଣି ପକାଏ ଗଛରେ ଆଉ ମଶା ହଅନ୍ତି ମଶା ଯେଉଁ ତାଙ୍କୁ ସେ ଔଷଧ ଆଣି ସ୍ପ୍ରେ କରାଯାଏ ଗଛରେ ପୋକ ପାଇଁ ବି ସ୍ପ୍ରେ କରାଯାଏ ଏମିତି ସବୁ ସମ୍ମୁଖୀନ ଭଏ ମଶା ପଖର ଗଛ ରଖିବାକୁ ମୁଁ ସକାଳେ ସଂଧ୍ୟାବେଳେ ପାଣି ଦବାକୁ ଚେଷ୍ଟା କରେ ଚେଷ୍ଟା ସବୁବେଳେ ପାଣି ଦଉଚି ଗଛ ବଞ୍ଚି ରହିବ ଭଲ